ଆମେ ଆମେ ନଲ୍କଆଁ ପାଏନ୍ ନେଇଯାଏସୁଁ ବେଲେ ସେନୁ ପାଏନ୍ ବଡ଼୍ ବେଶୀ ଲାଇନ୍ ଲମିଥିସନ୍ ସମସ୍ତେ ଲମା ଧାଡ଼ିଥିସି ବେଲେ ନଲ୍ ନସି ନଲ୍ ନସି ବି ଯାଏସି ଥରେ ଦିନେ ଦିନେ ବେଲେ ଆମ୍କୁ କୁଆଁନୁ କୁଆଁନୁ ପାଏନ୍ ଘିଚିକରି ଆନ୍ବାର୍କେ ପଡ଼୍ସି ଆଉ ପାଏନ୍ ଆମେ ଘର୍କେ ଘର୍କେ ନେଇକିରି ବାହାରିବାର୍ ଲାଗି ଆମ୍କୁ ବହୁତ୍ ଅସୁବିଧା ହେସି ଆମେ କୁଆଁର୍ ପାଏନ୍ ବି ଖରାଦିନେ ସବୁ ଶୁଖିଯାଇଥିସି କମ୍ ବହୁତ୍ ଦୂର୍କେ ପଲେଇଯାଏସି ବେଲେ ଛାଟି ସାହାଯ୍ୟରେ ଆମେ କୁଆଁର୍ନୁ ସେ ଘିଚିକରି ଆନ୍ଲା ବେଲ୍କେ ଆମ୍କୁ ବେଶୀ ଟାଇମ୍ ଲାଗ୍ସି ଖରାଥି ସେଟା ବି ଲାଇନ୍ ଲମ୍ବାର୍କେ ପଡ଼୍ସି ଜଣେ ଜଣେ କରି ସେଟା ଅଟ୍କିଥିସୁଁ ଆଉ ଜଣେ ଜଣେଇକରି ଘିଚ୍ସୁଁ ସେ ପାଏନ୍ ଆଉ ତେହରୁ ଯାଇକି ଆନ୍ସୁଁ ବେଲେ ଆମ୍କୁ ଖାଏବାର୍ ପିଇବାର୍ ଲାଗି ବହୁତ୍ ପୁରା ପାଏନ୍ର ବହୁତ୍ ଅସୁବିଧା ହେସି ଖରାଦିନେ ପୋଖରୀମାନଙ୍କର ପାଏନ୍ମାନେ ବି ସବୁ ଶୁଖିଯାଏସି ବେଲେ କୂଆଁମାନ୍ଙ୍କର୍ ପାଏନ୍ ବି ଶୁଖିଯାଏସି ବେଲେ ଆମ୍କୁ ପାଏନ୍ ପିଇବାର୍ ଲାଗି ଗାଧ୍ବାର୍ ଲାଗି ବହୁତ୍ ଅସୁବିଧା ହେସି ଖାଇବାର୍ ପିଇବାର୍ ଲାଗି ବି ଆମ୍କୁ ପାଏନ୍ ଟିକେ ନେଇଗଲେ ଘଣ୍ଟା ଘଣ୍ଟା ଧରିକରି ଲାଇନ୍ ନମ୍ବାର୍କେ ପଡ଼୍ସି ଆଉ ଆମେ ଖରାଦିନେ ସବୁଆଡ଼େ ଯେନ୍ ପୋଖରୀମାନ୍ଙ୍କର୍ ପାଏନ୍ ଯେନ୍ ଶୁଖିଯାଇଥିସି ବେଲେ କୁଆମାନ୍ଙ୍କର ପାଏନ୍ ଯେନ୍ ଶୁଖି ବି ସବୁ ପାଏନ୍ ଅଁଟି ଯାଏସି ବେଲେ ତାକୁ ବେଶୀ ଟାଇମ୍ ଲାଗ୍ସି ପାଏନ୍ ନେଇଗଲେ ଘରେ ଘର୍କେ ଘରର୍ କାମ୍ ବି ରହିଯାଇସି ସେନୁ ଘଣ୍ଟା ଘଣ୍ଟା ଅଟ୍କିକରି ଆମର୍ ସେନୁ ହିଁ ଟାଇମ୍ ପଲେଇଯାଏସି ସବୁ ଆରୁ ଆମ୍କୁ ପାଏନ୍ ଆମର୍ ପାଏନ୍ ନେହେଲେ ଆମେ ବଞ୍ଚିନାଇ ପାରୁଁ ପାଏନ୍ ଆମର୍ ଲାଗି ବହୁତ୍ ମୂଲ୍ୟବାନ୍ ଏ ପାଏନ୍ ଆମେ ନାହେଲେ ଦିନେ ବି ଆମେ ବଞ୍ଚିନାପାରୁଁ କେହି ବି ରହି ନାପାରୁଁ